ଗ୍ରାମର ଗ ଗରିବଶ୍ରେଣୀ ଲୋକ ଜଣେ ଯଦି କୌଣସି ଛୋଟ ମୋଟ ବେପାର କରିବାକୁ ଆରମ୍ଭ କରିବାକୁ ଚାହେଁ ଅର୍ଥର ଅଭାବ ଦ୍ୱାରା ସିଏ କରିପାରେ ନାହିଁ ଯଦି ବା କେଉଁଠୁ ଋଣ କର୍ଜ କିମ୍ବା ଲୋନକରି ଆରମ୍ଭକରେ ଆସ୍ତେ ଆସ୍ତେ ଆସ୍ତେ ସେଇ ବ୍ୟବସାୟ ଟିକି ସେ କେମିତି ଆଗକୁ ବଢ଼େଇବ ସେଇ ଚିନ୍ତା ଧାରାରେ ସିଏ ଚାଲିଥାଏ ଆଉ ବ୍ୟବସାୟଟି ବଢ଼ିଲେ ଗ୍ରାମର କିଛି ଲୋକ ଭଲ ରୁହନ୍ତୁ ବୋଲି ସିଏ ପରାମର୍ଶ ଦିଅନ୍ତି ଆଗକୁ ବଢ଼ୁ ବୋଲି ସେ ପିଲାଟିକି ସମସ୍ତେ କୁହନ୍ତି